ହଁ ମୁଁ ମୋ ଜନ୍ମ ଦିନ ବିଷୟରେ କହି ପାରିବି ମୋ ଜନ୍ମ ଦିନ ଦିନ ମୁଁ ସକାଳୁ ଉଠି ମନ୍ଦିର ଯାଇ ଦିଅଙ୍କୁ ଦର୍ଶନ କରିଥାଏ ଏବଂ ଘରକୁ ଆସି ଘରର ଗୁରୁଜନମାନଙ୍କୁ ମୁଣ୍ଡିଆ ମାରିଥାଏ ତା'ପରେ ମୋ ମା ମୋ ପାଇଁ ଖିରୀ ମିଠା ତିଆରି କରିଥାଏ ତାକୁ ଖାଇ ମୁଁ କଲେଜ ଯାଇଥାଏ କଲେଜରେ ମୋ ସାଙ୍ଗମାନେ ଏକ ହୋଟେଲ ହୋଟେଲ ବୁକିଂ କରିଥାନ୍ତି ସେହି ହୋଟେଲରେ ହୋଟେଲକୁ ଯାଇ ମୁଁ ସାଙ୍ଗମାନଙ୍କ ସହ କେକ୍ କଟିଂ କରିଥାଏ ଏବଂ ବିରିୟାନି ଖାଇଥାଏ ଏହା ହୋଟେଲରେ ମୁଁ ବର୍ଥଡ଼େ ସେଲିବ୍ରେସନ କରି ସନ୍ଧ୍ୟା ସମୟରେ ଘରକୁ ଫେରିଥାଏ ସନ୍ଧ୍ୟା ସମୟରେ ଆମ ଘରେ ଏକ ରୋଷେଇ ର ଆୟୋଜନ ହୋଇଥାଏ ଏ ଏଥିରେ ଘରର ବିଭିନ୍ନ ପ୍ରକାର ସଦସ୍ୟ ଏବଂ ମୋ ବନ୍ଧୁମାନେ ଯୋଗ ଦାନ କରିଥାନ୍ତି ଏହାପରେ କେକ୍ କଟିଂ ଏବଂ ବର୍ଥଡ଼େ ସେଲିବ୍ରେସନ ହୋଇଥାଏ ବର୍ଥଡ଼େ ସେଲିବ୍ରେସନ ହୋଇସାରିଲା ପରେ ବନ୍ଧୁମାନେ ମୋତେ ବହୁତ ଉପହାର ଦେଇଥାନ୍ତି ଏବଂ ଭୋଜି ଖାଇ ଘରକୁ ଯାଇଥାନ୍ତି ଏହି ଉପହାରକୁ ଦେଖି ମୁଁ ବହୁତ ଖୁସି ଅନୁଭୂତ କରିଥାଏ